ମୁଁ ମୋ ସଂସ୍କୃତି ସାଂସ୍କୃତିକ ସଂସ୍କୃତିକୁ ନେଇକି ବହୁତ ଗର୍ବ କରେ ତେଣୁ ଆମ ଓଡ଼ିଶାରେ ବାର ମାସରେ ତେର ପର୍ବ ହୁଏ ସେଇ ପର୍ବ ମଧ୍ୟରୁ ମକର ପର୍ବ ଆମର ପ୍ରଧାନ ଏଇ ପର୍ବରେ ଆମ ଏ ସମସ୍ତେ ବନ୍ଧୁ ବର୍ଗ ଆସନ୍ତି ଆଉ ଆମେ ଅତିଥିକୁ ବହୁତ ସତ୍କାର କରୁ ଅତିଥିକୁ ଆମେ ତାଙ୍କୁ ଆମର ଅତିଥି ବୋଲି ସମ୍ବେଦନା କରୁ ଆଉ ସେ ମକର ପର୍ବରେ ଆମ ଘରେ ପିଠା ପଣା

ଜିନିଷ ବହୁତ କିଛି ସେଥିପାଇଁ ଲୋକମାନେ ଦେଖିବାକୁ ଆସନ୍ତି ଆଉ ସେଥିରେ ମଧ୍ୟ ସେମାନେ ଖୁସି ହୁଅନ୍ତି ଆଉ ଏଇ ପର୍ବ ନେଇକିରି ଆଉ ମଧ୍ୟ ଆମର ଏଇଠି ଦୁର୍ଗା ପୂଜା ଲକ୍ଷ୍ମୀ ପୂଜା ଆଉ ବହୁତ ପ୍ରକାର ଦେବ ଦେବୀଙ୍କୁ ଆମେ ପୂଜାର୍ଚ୍ଚନା କରୁ ସେଥି ମଧ୍ୟରୁ ଆମର ହେଲେ ବି ମକର ପର୍ବଟି ପ୍ରଧାନ ଆଉ ମୟୂରଭଞ୍ଜରେ ଆମର ଛଉ ନାଚ ଗୋଟେ ପ୍ରସିଦ୍ଧ ଏଇ ନାଚ ଆମ ଓଡ଼ିଶାର ଓଡ଼ିଶାର ଆମ ପ୍ରଧାନ ନାଟ୍ୟ ଆଉ ଏଇଠି ଆମର ଛଉ ମେଳା ବୋଲି ଗୋଟେ ହୁଏ ସେଇ ମେଳାରେ ବି ଆମର ବହୁତ ଲୋକ ଆସନ୍ତି ଆଉ ବହୁତ ମଜା ଆଉ ନାଚ ଗୀତ ଆଉ ବହୁତ କିଛି ହୁଏ ଏଇଠି ବହୁତ ଲୋକ ଦୂରଦୂରାନ୍ତରୁ ଆସି ଦେଖିକି ଯାଆନ୍ତି ଆଉ ଆଉ ସେ ଛଉରେ ବହୁତ ବହୁତ ଛଉ ନୃତ୍ୟ ହୁଏ ଆଉ ଲୋକମାନେ ବହୁତ ଜିନିଷ ଯାହା ପର କି ବହୁତ ପ୍ରକାର ଜିନିଷ ବିକ୍ରି ପାଇଁ ଆସନ୍ତି ଆଉ ଆମ ମାଆ ମାଆ ମାନେ ବି ବହୁତ କିଛି ନିଜ ନିଜ ନିଜ ହାତରେ ଯେଉଁ ଜିନିଷ ତିଆରି ହେରାକୁ ବିକ୍ରି କରିବା ପାଇଁ ନିଅନ୍ତି ଆଉ ଆଗକାଳରୁ ଲୋକମାନେ ଏଇ ସବୁ ମାନି ଚଳି ଆସୁଛନ୍ତି ଆଉ ଏହାକୁ ଆମେ ଆମର ଏଥିପାଇଁ ଆମେ ଏହାକୁ ସଂସ୍କୃତିକୁ ମାନି ଆସୁଛୁ